ଆମକୁ ଭାରତ ସରକାର ଆମକୁ ପ୍ରାୟ କୃଷି କ୍ଷେତ୍ରରେ ବହୁତ ସାହାଯ୍ୟ କରିଥାନ୍ତି ବହୁତ ସାର କିଣିବାରେ ତାପରେ ଚାଉଳ ଚାଉଳ ଅଳ୍ପ ଦାମ୍ରେ ଦେଉଛନ୍ତି ମାନେ ଖାଦ୍ୟ ତାପରେ ଜାତୀୟ ଉଦ୍ୟାନ ତାପରେ ଜାତୀୟ ଉଦ୍ୟାନ କମିସନ୍ ବହୁତ କିଛିରେ ହେଲ୍ପ୍ କରୁଛନ୍ତି ସେଥିରେ ଉପକାର ବି ଅଛି ଅପକରଣ ବି ଅଛି ଉପକରଣ ଏଇଆ ଯେ ଆମକୁ ଅଳ୍ପ ଦାମ୍ରେ ସାର ମିଳିଯାଉଛି ଏବଂ ଆମକୁ ପଇସା ବି ଲାଗୁଛିି ବଟ୍ ଆମକୁ ବହୁତ ଇଜିଲି ସେଇ ଗୋଟେ କାର୍ଟ ଥ୍ରୋରୁ ଦେଇଦେଲେ ଆମକୁ ଅଳ୍ପ ପଇସାରେ ସାର ମିଳିଯାଉଛି ଧାନ କିଣିବାକୁ ଗଲେ ଚାଷୀମାନଙ୍କୁ ଅଲଗା କମିସନ୍ ଦେଉଛନ୍ତି ଯେଉଁଟାରେ କିି ତାଙ୍କେ ବି ଚାହୁଁଛନ୍ତି ଯେ ସେଇଟା ଆମକୁ ଆଉ ଥରେ ଦିଅନ୍ତୁ ତାଙ୍କେମାନେେ ବି ଭଲ ସେ ସେଇଟାକୁ ପାଆନ୍ତୁ ଆମେମାନଙ୍କୁ ବି ଲାଭ ହୁଅନ୍ତୁ ଆଉ ଉପକରଣ ଏଇଆ ଯେ ସାରରେ ବହୁତ ଖର୍ଚ୍ଚ ହେଉଛି ଆମକୁ ସାର୍ଟ କିଣିବାରେ ବେଶୀ ପଇସା ଲାଗୁଛି ଇଜିରେ ମିଲୁଛି ଯେ ବାକି ପଇସା ତ ଆମର ହିଁ ଲାଗୁଛି ଆଉ ଚାଉଳ ଚାଉଳ ଏଥିପାଇଁ ଦେଉଛନ୍ତି କି ଆମେ ଯେତେବେଳେ ଆମେ ଯେତେବେଳେ ଧାନ କରୁ ସେଇଟା ଆଉ ଥରେ ତାଙ୍କ ପାଖରେ ବିକିଲେ ତାଙ୍କେ ସେଇଟା ଆ ଆମକୁ ଅଳ୍ପ ଦାମ୍ରେ ବିକିକି ଆମକୁ ଆ ଦେଉଛନ୍ତି ଏଇଟା ହେଉଛିି ଉପକରଣ ଏବଂ ଅପକରଣ